କୃଷକମାନେ ଗାଈ ଗାଈମାନଙ୍କର ପଶୁମାନଙ୍କର ଝାଡ଼ା ଆଉ କୁଟା ଅଳିଆ କୁଟା ପରିଶ୍ରା ଏସବୁ ନେଇ ତାକୁ ଗୋଟେ ଖାତରେ ପକାଇ କମ୍ପୋଷ୍ଟ କରି ତାକୁ ନେଇ କରି ଗାଡ଼ି ଦ୍ୱାରା ହଉ ନହେଲେ ଯେକୌଣସି ଅଖା ପଖା କି କୁଣ୍ଡ ଫୁଣ୍ଡ ତାକୁ ନେଇ କରି ବିଲରେ ପକାଇ ତାକୁ ବ୍ୟବହାର କରିବାକୁ ପଡ଼ିବ ଧାନ କଟା ହେଇ ସରିଲା ପରେ କିମ୍ବା ମୁଗ ଓପଡ଼ା ହେଇ ସରିଲା ପରେ ତ ନେଇକି ବିଲରେ ପକାଇକି ତାକୁ ସାର ଭାବରେ ବ୍ୟବହାର କରିବାକୁ ପଡ଼ିବ ସାର ପକାଇ ତାକୁ ଖେଳାଇ ବିଲରେ ଖେଳାଇ ତାକୁ ଖେଳାଇକି ତାକୁ ପକାଇବାକୁ ପଡ଼ିବ ତା'ପରେ ପାଣି ଦେଲେ ସାର କମ୍ପୋଷ୍ଟ ହବ ମେନ୍ ହେଉଛି ଗାଈର ଗୋବର ଆଉ ଯେଉଁ ନଡ଼ା ଆଉ ଚନି ଚନି ଯେଉଁ ଗୋରୁ ଚନି ଚନି ସବୁ ପକାଇ ତାକୁ କମ୍ପୋଷ୍ଟ କରିକି ତାକୁ ବିଲରେ ପକାଇବାକୁ ପଡ଼ିବ ଆଉ